ଭାରତୀୟ ଗଣମାଧ୍ୟମ ଦ୍ଵାରା ଜନସାଧାରଣ ମାନଙ୍କର ବହୁତି ଉନ୍ନତି ହେଉଛି ଯେଉଁ ଯେଉଁଟାକି ଆଗରୁ ମାନେ ଆଗରୁ ଟିକିଏ ଅସୁବିଧା ହେଉଥିଲା ଯେ କୌଣସି ବିଷୟରେ ଆ ଆଗକୁ ଯେଉଁ ରୋଗ ଆସୁଛି ହଉ ବା ପାଣିପାଗ ବିଷୟରେ ହଉ ଲୋକମାନେ ଜାଣି ପାରୁନଥିଲେ ସେଇଟା ଗଣମାଧ୍ୟମ ମାଧ୍ୟମରେ ଜାଣିପାରୁଛନ୍ତି ଯେମିତି କୋରଣା ଭାଇରସ୍ ଗୋଟେ ଲୋକମାନେ ମଧ୍ୟ ସତର୍କ କରି ସତର୍କ ମଧ୍ୟ ହେଇଗଲେ ଆଗୁଆ କିଛି ସେଇ ବିଷୟରେ ଜାଣିପାରୁଛନ୍ତି ସତର୍କ ହେଉଛନ୍ତି ଆଉ କିଛି କିଛି ନିଉଜ୍ ଅଛି ଯେଉଁଟା କି କିଛି କିଛି ଲୋକଙ୍କର ପ୍ରରସନାଲ ମେଟର ବିଷୟରେ ହେଇଯାଉଛି ଯେଉଁଟାକି ସେ କିଛି ଦରକାର ନାହିଁ କିନ୍ତୁ ହଉ ଲୋକମାନେ ବି ମଧ୍ୟ ଜାଣିପାରୁଛନ୍ତି ସେଇ ବିଷୟରେ କିଛି ଆଉ ଏଣ୍ଟରଟେନ ମଧ୍ୟ କିଛି ହେଇପାରୁଛନ୍ତି ମିଛ ହେଲେ ବି ଗୋଟେ କଥା ଶୁଣିକି ଶୁଣୁଛନ୍ତି ତ ଜାଣୁଛନ୍ତି ସବୁ କିଛି ବିଷୟରେ ଜାଣିପାରୁଛନ୍ତି ଆଉ ବାତ୍ୟା ଆସିବା ପୂର୍ବରୁ ହଉ କି ଯେ କୌଣସି ବିଷୟରେ ସଚେତନ କରୁଛନ୍ତି ତ ସେଇଟା ବହୁତି ଲୋକମାନଙ୍କର ଉନ୍ନତି ହେଉଛି ତ